ଗୋବର ଇତ୍ୟାଦି ସଫା କରିବା ଏବଂ ତା' ଗୁହାଳ ସଫା କରିବା ଏବଂ ତାକୁ ପାଣିଦେବା ଏବଂ ଖାଇବାକୁ ଦେବା ଏବଂ ତାର ବିଭିନ୍ନ ପ୍ରକାର ରୋଗ ଦୟାରୁ ତାକୁ ରକ୍ଷା କରିବା ଏବଂ ତାକୁ ଠିକ ଭାବରେ ପାଳନ କରିବା ଯଥା ତାକୁ ରଖୁଥିବା ଘରେ ସବୁ ବ୍ୟବସ୍ଥା ରଖିବା ଏବଂ ଗୋମାତା କୁ